ହଁ ହ୍ୟାଲୋ

ହଁ ଆମ ଦୋକାନରେ ଅଛେ ସବୁକିଛି ବିକା ହେଉଛି ସବୁ ସାମାନ୍ ହଁ ଠିକ୍ ଅଛି କୁହନ୍ତୁ କ'ଣ କ'ଣ ସାମାନ୍ ନେବେ

ହଁ ମୁଁ ଲୋକେସନ୍ଟା ପଠେଇ ଦେବି ଆପଣ ନମ୍ବର୍ଟା ଦିଅନ୍ତୁ ମୁଁ ଲୋକେସନ୍ ପଠେଇଦେବି ଆପଣ ଆସିଲେ ଆମ ଷ୍ଟଲ୍କୁ ଦେଖିବେ ଠିକ୍ ଅଛି ଏଇ ନମ୍ବର୍ରେ ମୁଁ ଲୋକେସନ୍ଟା ସେଣ୍ଡ୍ କରଦେବି ୱାଟସ୍ଅପ୍ରେ ଆପଣ ନିଜେ ଆସିବେ ଆମ ଷ୍ଟଲ୍କୁ ଦେଖିବେ ସାମାନ୍ ନେଇକି ଯିବେ କ'ଣ କ'ଣ ଦରକାର ସାମାନ୍ଟା ସାମାନ୍ଟା କ'ଣ କ'ଣ ଦରକାର ହଁ ସବୁକିଛି ଅଛି ଆମ ଷ୍ଟଲ୍ରେ ଆସିକି ନେଇଯିବେ ସବୁ ଅଛି ହଁ କୋଲ୍ଡ୍ରିଂକ୍ସ ବି ଅଛି ମୁଁ ଅର୍ଡ଼ର୍ କରଦେବି ଆସିକି ନେଇଯିବେ ମୁଁ ପିଲାକୁ ପଠେଇ ଦେବି ପିଲା ହାତରେ ପଠେଇ ଦେବି ନା ମୁଁ ଡ଼ିସ୍କାଉଣ୍ଟ୍ କରିକି ମୋ ପିଲାକୁ ପଠେଇ ଦେବି ଚିନ୍ତା ହଉ ଠିକ୍ ଅଛି ଆପଣ ଯଦି ଚାହୁଁଚନ୍ତି ବୋଲେ ମୁଁ ଆସିବି ଠିକ୍ ଅଛି ଏମତିକି ଖଲିପତ୍ର ବି ଦରକାର କି ସେ ସୋଲ ଟାଇପ୍ର ପ୍ଳେଟ୍ଟା ହଁ ସେ ପ୍ଲାଷ୍ଟିକ୍ ପ୍ଳେଟ୍ ଦରକାର କି ଆଉ ସେ ପ୍ଲାଷ୍ଟିକ୍ ବୋତଲ୍ ସେସବୁ ବି ଆମ ଦୋକାନରେ ଅଛି ଆସିକି ନେଇଯିବେ ସେସବୁ ବି ଆମ ଦୋକାନରେ ଅଛି ଆସିକି ନେଇଯିବେ ପାଣି ପ୍ୟାକେଟ୍ ସବୁ କିଛି ଅଛି ଅଛି ଆସି ନେଇଯିବେ ମୋତେ ନା ଲିଷ୍ଟ୍ଟା ପଠେଇ ଦିଅନ୍ତୁ ଲିଷ୍ଟ୍ଟା ପଠେଇ ଦିଅନ୍ତୁ ଠିକ୍ ଅଛି ଠିକ୍ ଅଛି ମୁଁ ବି ଆସିବି ଠିକ୍ ଅଛି ଆଉ କ'ଣ କ'ଣ ଦରକାର କି ମନେ ପକେଇ କହିଦିଅନ୍ତୁ ଠିକ୍ ଅଛି ଆମ ଆଡ୍ରେସ୍ଟା ରଖିଥାନ୍ତୁ ଠିକ୍ ଅଛି ମୁଁ ୱାଟସ୍ଅପ୍ରେ ଆଡ୍ରେସ୍ଟା ପଠେଇ ଦେବି ଆଉ ଲୋକେସନ୍ ପଠେଇ ଦେବି ବାସ୍ ଏତକି ଦରକାର କି ସାମାନ୍ ଆଉ କିଛି ନାହିଁ କି ଠିକ୍ ଅଛି କାଲି ସକାଳେ ଆସନ୍ତୁ ହଉ ମୁଁ ରଖୁଛି